ହଁ କୁହନ୍ତୁ ହଁ ସବୁପ୍ରକାର ଅମୃତଭଣ୍ଡା ତୁମର ଗାଜର ବିଟ୍ ଆଉ ଝୁଡ଼ଙ୍ଗ ବିଭିନ୍ନ ପ୍ରକାର ଭେରାଇଟି ପରିବା ରହୁଛି ଆପଣ ଯେଉଁ ପ୍ରକାରର ପରିବା ନେବେ ରୋଗୀଙ୍କ ପାଇଁ ସେ ବି ମଧ୍ୟ ଅଛି ସବୁ ସତେଜ ପରିବା ଆସୁଛି ଆମର ବାସୀ କିଛି ନାହିଁ ଆମର ବାସି କିଛି ରୁହେ ନାହିଁ ଆମର ଡେଲି ସକାଳୁ ଆସିବ ରାତିକୁ ପର୍ଯ୍ୟନ୍ତ ଯେତିକି ବେପାର ସେତିକି ଆସିବ ଆପଣ ଆପଣ କଣ କଣ ନେବେ ହଁ କଲରା ଅଛି ଆପଣ କଣ କଣ ନେବେ ଆପଣଙ୍କୁ ଡକ୍ଟର କଣ କଣ କହିଛନ୍ତି ସେହି ଜିନିଷଟା କାହିଁକି ନା ଅନ୍ୟ ଦୋକାନ ମାନେ ତ ସବୁ ରଖୁଛନ୍ତି ଷ୍ଟୋର ମାଲ ରଖୁଛନ୍ତି ବାସୀ ମାଲ ରଖୁଛନ୍ତି ଏହିସବୁ ନୁହେଁ ଆମର ଯେତିକି ଯେଉଁ ଦଶ କିଲୋ ଯିବ ସେତିକି ଆଣିବୁ ସେତିକି ବେପାର କରିକି ସେତିକି ସାରିବୁ ହଁ ଯେତିକି ମାତ୍ରାରେ ନେବେ କିଛି ଟେନ୍ସନ୍ ନାହିଁ ଅଢ଼େଇଶ ନିଅନ୍ତୁ ପାଞ୍ଚ ନିଅନ୍ତୁ କି ଯେତିକି ନିଅନ୍ତୁ ଡେଲି ଆସିକି ନିଅନ୍ତୁ ଠିକ ରେଟ୍ ଲଗା ହେବ ସେଥିପାଇଁ ଅନ୍ୟ ଦୋକାନୀ ମାନେ ମୋ ଅପେକ୍ଷା ନେଲେ ଅଧିକ ଲଗାଇବେ ଆପଣ ଯଦି ଡେଲି ନେବା ପାଇଁ କହୁଛନ୍ତି ନିଅନ୍ତୁ ସେହି ହିସାବରେ ଲଗା ହେବ ଆଉ ଅମୃତଭଣ୍ଡା ଏବେ ଚାଲିଛି ତ କୋଡ଼ିଏ ଟଙ୍କା ଲେଖା ଚାଲିଛି ଗାଜର ଚାଲିଛି ସେହି ତିରିଶ ଟଙ୍କା ଲେଖା ବିଲାତି ସତୁରୀ ଟଙ୍କା ଆଉ ବିଟ୍ ସେମିତି କୋଡ଼ିଏ ତିରିଶ ଟଙ୍କା ଆଉ ଝୁଡ଼ଙ୍ଗ ସେମିତି ଚାଳିଶ ପଚାଶ ଟଙ୍କା ଆଉ ସୁଜନା ଛୁଇଁ ସେମିତି ଶହେ ତିରିଶ ଟଙ୍କା ବାଇଗଣ ସେମିତି ଚାଳିଶ ଟଙ୍କା ଏହିପରି ସବୁ ବିଭିନ୍ନ ପ୍ରକାର ରହୁଛି ରେଟ୍ ଆପଣ ନେଲେ କିଛି ନାହିଁ ବିଟ୍ ନେବେ ଗାଜର ନେବେ ଭେଣ୍ଡି ନେବେ ଆଉ ହେଉଛି ତୁମର ଅମୃତଭଣ୍ଡା ନେବେ ଆଉ ହୁଁ ଆମ ଦୋକାନଟା ଗ୍ରୀନ୍ ମାର୍କେଟ ଭିତରେ ହଁ ହଁ ସେହିଟା ସେହି ଯେଉଁମାନେ ନେଇଛନ୍ତି ସେମାନେ ହିଁ ଜାଣିଛନ୍ତି ସେହି ଲୋକମାନେ ହିଁ ଆପଣଙ୍କୁ ଦେଇଛନ୍ତି ନମ୍ବର ଆଉ ଖରାପ ଜିନିଷ ଯଦି ଚାଲିଥାନ୍ତା ଲୋକ ନମ୍ବର ଦେବେ କାହିଁକି ହଁ କାଲି ଆସନ୍ତୁ ଯେ ଦେବି ଆପଣଙ୍କ ଟାଇମ୍ ହେଉଛି କାଲି ଆସନ୍ତୁ ଦୋକାନ ଚବିଶ ଘଣ୍ଟା ଯାକ ଖୋଲା ଆମର ରାତିରେ ବି ଆସୁଛି ମାଲ ଗାଡ଼ି ସେତେବେଳେ ବି ଆମର ଖୋଲା ରହୁଛି ବୁଝିଲେ କି ସେଥିପାଇଁକି ସେହିଟା ତ ହେଉଛି ମ୍ୟାଡ଼ାମ କରିହେବନି କାହିଁ ମାନେ ଘରକୁ ନେଇକି ପରିବା ଦେଇ ହେବନି ହେଲା ଭଳିଆ ନୁହେଁ କାହିଁକି ନା ଆମେ ଦୋକାନ କରିଛୁ ନା ସେମିତି ଗୋଟିଏ ହଷ୍ଟେଲ ହୋଇଛି କି ଗୋଟିଏ ବଡ଼ ପ୍ରୋଗ୍ରାମ୍ ହେଉଛି ତାଙ୍କର ଗୁଡ଼େ ମାଲ ଦରକାର ସେହିଟା ନେଇକି ଦେଇ ହେବ କିନ୍ତୁ ଘରେ ପରିବା ଦେଲା ଭଳିଆ ଆମ ଦୋକାନରେ ପିଲା ନାହାନ୍ତି ସେମିତି ଠିକ ଅଛି ଧନ୍ୟବାଦ